ମୁଁ ସାଧାରଣତଃ ରୋଷେଇ ପାଇଁ ଦିନକୁ ଦୁଇରୁ ତିନି ଘଣ୍ଟା ଦେବାକୁ ଚାହେଁ କିନ୍ତୁ ବେଳେ ବେଳେ ରୋଷେଇ କାର୍ଯ୍ୟଟି ଭଲ ଭାବରେ ନହେବା ଯୋଗୁଁ ମୋତେ ଆଉ ଟିକେ ଅଧିକ ସମୟ ମଧ୍ୟ ମୁଁ ଦେଇଥାଏ ବେଳେ ବେଳେ ଯେଉଁ ଜିନିଷଟା ମୁଁ ଜାଣି ନଥାଏ ସେଇ ରୋଷେଇ କାର୍ଯ୍ୟଟା କରିବା ପାଇଁ ଚେଷ୍ଟା କରିଥାଏ ଫଳରେ କଣ ହୁଏ ଯେ ଯେଉଁ ଖାଦ୍ୟଟା ଯେଉଁ ଖାଦ୍ୟଟା ରାନ୍ଧିବାକୁ ଚାହେଁ ସେ ଖାଦ୍ୟଟି ଠିକ୍ ଭାବରେ ପ୍ରସ୍ତୁତ ହୋଇପାରେ ନାହିଁ ଆଉ ଥରେ ମୁଁ ଥରେ ମୁଁ ମାଂସ ଆଣି ତାକୁ ରୋଷେଇ କରିବା ପାଇଁ ଚାହିଁଥିଲି କିନ୍ତୁ ସେଇ ରୋଷେଇର ପ୍ରଣାଳୀ ଜାଣି ନଥିବାରୁ ସେଇ ରୋଷେଇଟା ସେଦିନ ଭଲ ହୋଇନଥିଲା ଆଉ ଆମେ ମୁଁ ଦେଖିଲି ଯେତିକି ସମୟ ଲାଗିବା କଥା ତାଠାରୁ ଅଧିକ ସମୟ ଲାଗିଲା କିନ୍ତୁ ଖାଦ୍ୟଟି ଭଲ ଭାବରେ ପ୍ରସ୍ତୁତ ହୋଇ ପାରିନଥିଲା କାରଣ ମୁଁ ସେ ରୋଷେଇର ପ୍ରଣାଳୀ ବିଷୟରେ ଏତେ ଏତେ ଭଲ ଭାବେ ଜାଣି ପାରିନଥିଲି ଆଉ ତାର ଯେଉଁ ପ୍ରଣାଳୀ ଅନ୍ୟମାନଙ୍କ ଠାରୁ ଜାଣିଲା ପରେ ପୁଣି ତାକୁ ଆଉ ଥରେ ରୋଷେଇ କରିଥିଲି ଯାହାଫଳରେ ସେଇଟା ଟିକେ କମ ସମୟରେ ହେଇଥିଲା ଆଉ ଟିକେ ଭଲ ରନ୍ଧାଯାଇ ପାରିଥିଲା